ହ୍ୟାଲୋ ହଁ ରାଜଲଷ୍ମୀ ହୋଟେଲ୍

ହଁ ମୁଁ ଯେଉଁ ଇଏଟା ଅର୍ଡ଼ର୍ କରିଥିଲି ଯେଉଁ ଖାଇବା ପାଇଁ କାଲି ପାଇଁ ଆଉ ସେ ତ କାଲି ତ ରହିପାରିବିନି ହଠାତ୍ ଗୋଟେ ଫୋନ୍ ଆସିଗଲା ଆମର ଗୋଟେ ମାନେ ବାହାରକୁ ଯିବା ପାଇଁ ଆଉ ସେଇଥିପାଇଁ ଆଉ ବି କାଲି ଆଉ ରହିପାରିବିନି ଆଉ ଟିକେ ଆପଣ ସେଇଟାକୁ କ୍ୟାନସଲ୍ କରିଦେବେ

ଆଜ୍ଞା ଆଜ୍ଞା ହଁ ସେ ହଠାତ୍ ଫୋନ୍ ଆସିଗଲା ତ ଆଉ ସେଇଥିପାଇଁ ତ ରହିହେଲାନି ଆଉ ସେଇଟା କ୍ୟାନସଲ୍ କରିଦେବେ ଫେରେ ଯେତେବେଳେ ନେକ୍ସଟ୍ ଟାଇମ୍ ଅର୍ଡ଼ର କରିବି

ହଁ ସେତେବେଳେ ପଠାଇବେ ଆଉ କ'ଣ କାଲି ଆମେ ହଁ କାଲି ଆମେ ସକାଳୁ ବାହାରିଯିବୁ ହଁ ସାତଟା ବେଳୁ ପଳାଇ ଯିବୁ ସାତଟା ବେଳୁ ପଳାଇବୁ ଫେରୁ ଫେରୁ ତ ବହୁତ ଲେଟ୍ ହେବ ବହୁତ ଲେଟ୍ ହେବ ଆମେ ବି ବହୁତ ଦୂର ଯାଉଛୁ ନା ସନ୍ଧ୍ୟା ଭିତରେ ଫେରି ହେବନି ସନ୍ଧ୍ୟା ଭିତରେ ବି ଫେରି ହେବନି ନା ନା ତଥାପି କହିହେଉନି ତଥାପି କାଲି ବି ହେବ ଯଦି ସିଆଡ଼େ ବି ରହି ଯାଇପାରୁ ସେମତି କିଛି ତ ଠିକ୍ ନାହିଁ ଗୋଟେ ଅଲଗା କାମରେ ବାହାରି ଯାଉଛି

ଆଜ୍ଞା ଆଜ୍ଞା ହଁ ତା'ପରେ ବି ଯେତେବେଳେ ମୁଁ ଯେତେବେଳେ ତ ଇଏ ଆପଣଙ୍କ ଏଠୁ ତ ମୁଁ ଅର୍ଡ଼ର୍ କରେ ଆଉ ତ ମୁଁ ତ ଅଲଗା କେଉଁଠି ସେମତି ଆଉ କିଛି ଇଏ କରେନା ଆଉ ଯେତେବେଳେ ବି ଯାହା ହେବ ମୁଁ ତ ଅର୍ଡ଼ର୍ କରେ ଆପଣ ଠିକ୍ ଟାଇମ୍ରେ ତ ଦିଅନ୍ତି ଆଉ ମୁଁ ଫେରେ ଫେରିଲା ପରେ ମୁଁ ତ କଣ୍ଟିନ୍ୟୁୟସ୍ ଆପଣଙ୍କ ଇଏରୁ ହିଁ ମଗାଏ ଯେତେବେଳେ ଯାହା ଇଏ ହେବ ଆପଣ ପଠାଇଦେବେ ଆଉ ମୁଁ ଅର୍ଡ଼ର୍ କଲେ ପଠାଇଦେବେ ଆଉ ଏଇ ମୋ ପଇସାଟା ହେବ ଯଦି ପଠାଇଦେବେ କାହିଁକିନା ମୁଁ ନେକ୍ସଟ୍ ଟାଇମ୍ ଅର୍ଡ଼ର୍ କଲେ ଇଏ କରିବେ ଆଉ ଆଜ୍ଞା ଆଜ୍ଞା ହଁ ଠିକ୍ ଅଛି ହଁ ନା ସେମିତି ହେଲେ ବି ଚଳିବ ଯେ କିନ୍ତୁ ମୁଁ ଫେରିବା ତଥାପି କହିହେଉନି ଦିନେ ହେଉ କି ଦୁଇ ଦିନ ହେଉ ମାନେ ରହିପାରେ ଆମେ ତ ପଳାଇଆସିଛୁ ବହୁତ ଦୂରକୁ

ହଁ ଠିକ୍ ଅଛି ମୁଁ ଫେରିବି ଆଉ ଫେରିଲେ ଯାଇକିନି ଇଏ କରିଦେବା ଆଉ ଆଚ୍ଛା ହ ଠିକ୍ ଅଛି ହଁ ନା ନା ଆମେ କାଲି ବା ଭୋରରୁ ବାହାରିଯିବୁ ସାତଟା ପୂର୍ବରୁ ବାହାରିଯିବୁ ନା ଯାଉଛନ୍ତି ଆମର ସାଙ୍ଗମାନେ ସବୁ ଯାଉଛନ୍ତି ଗୋଟେ କାମରେ ବାହାରି ଯାଉଛୁ ଆମେ କାଲି ତ ଭୋରରୁ ବାହାରିଯିବୁ ଆଉ ଫେରିଲେ ତଥାପି କହିହେଉନି ରାତି କେତେ ହେବ କ'ଣ ହେବ କି ରହିଯାଇପାରୁ ଏମିତି ବି ସେମିତି କିଛି ଠିକ୍ ନାହିଁ ହଁ ହଁ ହଁ ମୁଁ ଆସିଲେ ମୁଁ କଲ୍ କରିବି ଆପଣଙ୍କୁ ଠିକ୍ ଅଛି ଠିକ୍ ଅଛି ଓକେ ଓକେ ହଁ ଠିକ୍ ଅଛି